ଦଶ ଏବଂ ଦଶ ଲକ୍ଷ ମଧ୍ୟରେ ଥିବା ପାଞ୍ଚଟା ସଂଖ୍ୟା ହେଲା ପାଞ୍ଚ ହଜାର ଛଅ ହଜାର ଦଶ ହଜାର ପଚାଶ ହଜାର ଏବଂ କୋଡ଼ିଏ ହଜାର